ଆମର ପ୍ରଥମେ ଘରେ ଆମର ଗୋଟିଏ ଶିଶୁ ଆସିଲେ ଆମେ ବହୁତ ଖୁସି ହୋଇଥାଉ ଆଉ ଖୁସି ଆମର ଏକୋଇଶ ଦିନରେ ଆମର ଏକୋଇଶିଆ ଗୋଟିଏ ପାଳନ କରାଯାଏ ଆଉ ଏକୋଇଶିଆ ପାଳନ ସରିଲା ପରେ ଆମର ଯେବେ ଗୋଟିଏ ବର୍ଷ ହୋଇଯାଏ ସେ'ଠି ଆମେ ସ୍ଵନକ୍ଷତ୍ର ପାଳନ କରୁ ଆଉ ସେଥିରେ ଆମର ପାଲା ଫାଲା ପାଲା କରାଯାଏ ପ୍ଲସ ଆମର ଭୋଜିଭାତ ବି ସେଥିରେ ହୁଏ ଭୋଜିଭାତରେ ଆମର ବହୁତ ସଂକୀର୍ତ୍ତନ ବି ସେଥିରେ ଆମର ହୁଏ ଆଉ ବହୁତ ଲୋକ ବି ଆମର ଖାଆନ୍ତି ସେଥିରେ ଭୋଜିଭାତ ଆସି ଖାଆନ୍ତି ଆଉ ପୁଅକୁ ଆମର ଆଶୀର୍ବାଦ ପୁଅ ହେଉ କି ଝିଅ ହେଉ କି ଯାହାବି ହୋଇଥାଉ ଆମର ଆଶୀର୍ବାଦ କରନ୍ତି ଆଉ ନାମକରଣ ଏଥିରେ ହୁଏ ତାଙ୍କ ସେଇଥିରେ କରାଯାଏ ଏହିପରି ଆମେ ଭିନ୍ନ ରାଜନୀତିରେ ରୀତିନୀତିରେ ଆମେ ପାଳନ କରିଥାଉ ତାଙ୍କର ଜନ୍ମଦିନ କି ଏକୋଇଶିଆ ଯାହା ବି ହେଉ ଆମେ ପାଳନ କରିଥାଉ